ପରିବାରରେ ସ୍ତ୍ରୀ ଆଉ ପୁରୁଷ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଥାଏ କହିବାକୁ ଗଲେ ପରିବାରର ଏକ ମୁଖ୍ୟ ସ୍ତମ୍ଭ ଭାଗରେ ସେମାନେ ରହିଥାନ୍ତି ଜଣଙ୍କ ବିନା ଜଣେ ଅଚୟ ହୋଇ ପଡ଼ିଥାନ୍ତି ଯେପରିକି ସ୍ତ୍ରୀ ଘର କାର୍ଯ୍ୟ ସମ୍ଭାଳିବା ପାଇଁ ଯୋଗ୍ୟ ସେହିପରି ଜଣେ ପୁରୁଷ କାମ କରି ନିଜର ଅର୍ଥ ଦେଇ ଘର ଚଳିବା ପାଇଁ ସେମାନେ ମଧ୍ୟ ଯୋଗ୍ୟ ହୋଇଥାନ୍ତି ଜଣଙ୍କ ବିନା ଜଣେ ଅସମ୍ଭବ ହୋଇପଡ଼ିଥାନ୍ତି ସ୍ତ୍ରୀଙ୍କ ବିନା ଗୋଟେ ଘର ଚଳିବା କିମ୍ବା ଘରର କୌଣସି କାର୍ଯ୍ୟ କୌଣସି ଶିଶୁମାନଙ୍କୁ ଯତ୍ନ ନେବା ଏସବୁ ଗୁଡ଼ିକରେ କାର୍ଯ୍ୟ କରିବାରେ ବହୁତ କଷ୍ଟ ହୋଇଥାଏ ଏବଂ ଜଣେ ପୁରୁଷ ବିନା ଘର ଚଳିବାଟା କିମ୍ବା ଖାଇବା ମାନେ ଖାଦ୍ୟ ଖାଇବା ବି ମଧ୍ୟ ଗୋଟେ ଅସମ୍ଭବ ହେଉପଡ଼େ ତେଣୁ ପରିବାରରେ ପୁରୁଷ ଏବଂ ସ୍ତ୍ରୀ ନିହାତି ଆବଶ୍ୟକତା ହୋଇଥାଏ ସେମାନଙ୍କ ଦ୍ୱାରା ହିଁ ପରିବାର ଆଗକୁ ଥାଏ ବଢ଼ିଥାଏ ଏବଂ ପରିବାର ସବଳ ହୋଇଥାଏ ଜଣକ ବିନା ଜଣେ ଅସମ୍ଭବ ହୋଇଥାଏ ଏବଂ ପରିବାର ଚଳେଇବା ବହୁତ କଷ୍ଟକର ମଧ୍ୟ ହୋଇଥାଏ